ଆମେ ଆମେ ଗଛ ଗଛ ଲଗେଇଲେ ବେଶୀ କରି ଖୁବ୍ ଯତ୍ନ ନେବା ଦରକାର୍ କାହିଁକିନା ଗଛ ଆମର ବହୁତ ଉପକାର୍ରେ ଆସୁଛି ଗଛ ଲଗେଇବା ଦ୍ୱାରା ଆମର୍ ଆମେ ବେଶୀ ଭଲ ଉପକାରରେ ଆସୁଛି ଗଛ ଗଛ ଗଛକୁ ଆମେ ଯତ୍ନ ଯତ୍ନ ଯତ୍ନ ନେଉଛନ୍ ନେଉଛୁ ଗଛ ପ୍ରଥମେ ଯଗାଇଲେ ଗଛ ଗୋଟେ ଯଗାଇଲେ ପ୍ରଥମେ ମାଟି ଖୋଳିକି ଗାତ ଖୋଳିକି ତା ସେ ଗଛକୁ ପୋତୁ ଆଉ ପାଣି ଦେଉ ତା'ପରେ ଲଟାମାନେ ହେଲେ ଲଟାମାନେ ବାଛୁ ଆଉ ଗୋବର ଗୋବର ବି ଦେଇଥାଉ ଆଉ କିଛି କିଛି ସାର ଖତ ଦେଇକରି ତା'କୁ ବଡ଼ କରୁ ଆଉ ଗଛ ଗଛକେ କେମିତି କୀଟ ପତଙ୍ଗ ଲାଗିବନି ତାହାର ବି ସୁବିଧା କରିଥାଉ ଔଷଧପତର୍ ଦେଇକି ଗଛକୁ ଖୁବ୍ ଭଲ ଭାବରେ ଯତ୍ନ ନେଉ ନେଇ ସାରିଲେ ହେତ୍କି ଯେ ଗୁଟେ ଗଛ୍ ଗଛ୍ ହେଇଥାଏ ବଡ଼୍ ହେଇଥାଏ ତା'ପରେ ଗଛର କେମିତି ଧ୍ୟାନ ନିଆଯାଏ ତାହା ଔଷଧପତର୍ ଦେଇକରି ସବୁ ଆମେ ସବୁ ଯତ୍ନଫତ୍ନ କରିଥାଉ ଆଉ ଗଛକୁ ବଡ଼ କରିଥାଉ